ଆମ ଅଞ୍ଚଳରେ ତ କୌଣସି ଟ୍ରାଭେଲ୍ କମ୍ପାନୀ ନାହିଁ ଏବଂ କୌଣସି ଟ୍ରାଭେଲ୍ ଏଜେଣ୍ଟ୍ ମଧ୍ୟ ନାହାନ୍ତି ଯେତେବେଳେ ମୋ ବାପାଙ୍କ ଦେହ ଖରାପ ହୋଇଥିଲା ମୁଁ ମୋ ବାପାଙ୍କୁ ନେଇ ଭୁବନେଶ୍ୱର ଯାଇଥିଲି ଏବଂ ସେଠାରେ ମୋର ଏକ ଟ୍ରାଭେଲ୍ ଏଜେଣ୍ଟ୍ ମଧୁବାବୁ ନାମରେ ଜଣେ ଟ୍ରାଭେଲ୍ ଏଜେଣ୍ଟକୁ ସହ ଦେଖା ହେଇଥିଲା ଏବଂ ତାଙ୍କ ସହ କଥାବାର୍ତ୍ତା ହୋଇଥିଲି ଏବଂ କଥାବାର୍ତ୍ତା ହୋଇ କେତେ ଖର୍ଚ୍ଚ ଲାଗିବ କ'ଣ କ'ଣ ହେବ ତା ବାବଦରେ କଥାବାର୍ତ୍ତା ହୋଇ ଏବଂ ପଇସାପତ୍ର ଦେଇକି ମୋ ବାପାଙ୍କୁ ମୁଁ ଘରକୁ ଆଣିଥିଲି ଆଉ ସେମିତି ତ ଆମ ଅଞ୍ଚଳରେ ସେମିତି ଟ୍ରାଭେଲ୍ ଏଜେଣ୍ଟ୍ କିମ୍ବା ଟ୍ରାଭେଲ୍ କମ୍ପାନୀ ନାହାନ୍ତି